ଆମେ ପାଳିତ ଆମର ଘରେ ପାଳିତ ପଶୁମାନେ ଅଛନ୍ତି ଆମେ ଆମ ଘରେ ଗୋଟେ ଗାଈ ରଖିଛୁ ଆମେ ତାଙ୍କୁ ଆମର ନିଜର ଘରର ସଦସ୍ୟ ବୋଲି ଭାବୁ ଆମେ ଆମର ଗାଈର ନାମ ବଉଳା ରଖିଛୁ ଆମେ ସେମାନଙ୍କୁ ନିଜର ଭାଇ ଭଉଣୀ ବାପାମାନଙ୍କୁ ଆମେ ଯେତିକି ସ୍ନେହ ଶ୍ରଦ୍ଧା କରୁ ସେ ବି ଆମର ଯେହେତୁ ସେ ଆମର ଗୋଟେ ସଦସ୍ୟ ଭଳି ଆମ ଘରେ ଅଛି ତ ଆମେ ମଧ୍ୟ ତାଙ୍କୁ ସେମିତି ନିଜର ସଦସ୍ୟ ଭଳି ଭଲ ପାଉ ଏବଂ ତାଙ୍କର ଆମେ ବହୁତ ଯତ୍ନ ନିଅନ୍ତୁ ଯଥା ସେ ଯେପରି ଅଳିଆ ତା'ର ଘରକୁ ଆମେ ସବୁଦିନ ଦୈନନ୍ଦିନ ଜୀବନରେ ଆମେ ତାଙ୍କ ଘରକୁ ସଫା କରୁ ଏବଂ ସେମାନଙ୍କୁ ରୋଗ ହେଲେ ଆମେ ତୁରନ୍ତ ଡକ୍ଟରଙ୍କ ପରାମର୍ଶ କରିଥାଉ ସେମାନଙ୍କର ଖାଦ୍ୟପେୟ କିପରି ଉନ୍ନତମାନର ହେବ ଖାଦ୍ୟପେୟ ଆମେ ଦେଇଥାଉ ସେମାନଙ୍କୁ ଆମେ ସବୁଜ ଘାସ ଏବଂ ଦାନା ମଧ୍ୟ ଆମେ ତାକୁ ଖାଇବା ପାଇଁ ଦେଇଥାନ୍ତୁ ତା'ର ଛୁଆ ବାଛୁରୀକୁ ମଧ୍ୟ ଆମେ ବହୁତ ଭଲ ପାଉଥାଉ ସେମାନଙ୍କୁ ନିତିଦିନ ଭାବରେ ଆମେ ଗାଧୋଇ ଦେଇ ତାଙ୍କ ସଫା ରଖିଥାଉ ଏବଂ ତାଙ୍କ ଚାରିପଟ ପାରିପାର୍ଶ୍ୱକ ପରିବେଶକୁ ମଧ୍ୟ ଆମେ ସଫା ରଖିଥାଉ